ହ୍ୟାଲୋ ହଁ ହ୍ୟାଲୋ ହ୍ୟାଲୋ ହଁ ମୁଁ କହିଲି ଆଉ ଗୁଣ୍ଡିଚାଘାଗୀ ତ ତୁମ ଫ୍ୟାମିଲି ଆମ ଫ୍ୟାମିଲି ଯିବା ଆଉ ବାଟ ଜାଣିଛ ନା ନାଇଁ ହଁ ଗାଡ଼ି

ନାଁ ମ ରେଟ୍ ତ ଯାଉଛି ଆଉ ରେଟ୍ ଟିକେ କ'ଣ ଖସାଇବ ନହେଲେ ଆମର ଏହି ଛଅହଜାର ଭିତରେ ମିଳିଯିବ ମୋର ତ ସେହି ସ୍ତ୍ରୀ ପୁଅଟା ମୁଁ ଆଉ ବାପା ମା ଆଉ ହଁ ବୁଧବାର ପା ଯିବା ତା'ର ଇଣ୍ଡକ୍ସନ୍ ନେଇଯିବ ଭୋଜି ଫୋଜି କରିକି ଆସିବା ଆଉ ଯାଗା ବି ଭଲ ପ୍ଲେସ୍ ଭଲ ଅଛି ହଁ ଠାକୁରଙ୍କ କତିକି ଯିବ ମାନେ ସାଧା ରହିବ ଆଉ ଆମିଷ ବନ୍ଦ ଆଉ କ'ଣ କରିବା ହଁ ଦେଖିବା ଆଉ ଅଟୋ କାଇଁ କରିବା ମ ସେଇଥିରେ ତ ଆମର ଯାଗା ହେଇଯିବ ଅଟୋ ଆଉ କ'ଣ ମୁଁ ରେ ହଁ ହଁ ଯାଗା ଆରାମସେ ଠିକ୍ ସେଇଥିରେ ହେଇ ଯିବ ଅଟୋ ଆଉ କ'ଣ ଦରକାର ଯାଗା ହେଲେ ହଁ ଭାଇ ତୁମର ସେ ଯେଉଁ ରୋଷେୟା ହଁ ରୋଷେୟା ଜଣେ ଯିବ ରୋଷେୟା ଦୁଇ ଜଣ ଯିବେ ହଁ ପିକନିକ୍ ଯିବା ଆଉ ଫ୍ୟାମିଲି ନେଇକି ଆଉ ସେ ବୁଲାବୁଲି କରିବେ ଗାଧାଗୁଧି କରିବେ ରୋଷେୟା ମାନେ ରୋଷେଇ କରିବେ ଆଉ ଆମେ ବୁଲାବୁଲି କରିବା ରୋଷେୟାଙ୍କୁ ଆମେ ଆଗେ ଛାଡ଼ିଦେବା ଛାଡ଼ିଦେବା ଆମ ତାରିଣୀ ଦର୍ଶନ କରିକି ଗଲା ବେଳକୁ ତାଙ୍କର ରୋଷେଇ ଫୋଷେଇ ଚାଲିଥିବ ଯିବା ଖାଇବା ପିଇବା ହେବ ଆଉ

ହଁ ନହେଲେ ସେଇଆ କରିବା ଆଉ ସେଇଆ କରିବା ଅଟୋରେ ତାଙ୍କୁ ଆଗେ ପଠାଇ ଦେବା ତା'ପରେ ଆମେ ଯିବା ଆଉ ଦର୍ଶନ ଫର୍ଶନ କରିକି

ଆଉ ପାମ୍ପଡ଼ ଆଉ ପାମ୍ପଡ଼ ଏହି ସାଲାଡ଼୍ ଫାଲାଡ଼୍ ହେବ ଆଉ ଆଉ ଗ୍ୟାସ୍ ନେଇଯିବା ନା ନା କାଠ କାଠ ତ ମିଳିବ ନାହିଁ ଗ୍ୟାସ୍ ନେଇଯିବା ହଁ ଗ୍ୟାସ୍ ନେଇଯିବା ହଁ ହଁ ହଉ ହଁ ହଉ ହଁ ହଁ ହଁ ହଁ ମୁଁ ଗାଡ଼ି କଥା ବୁଝିକି ତୁମକୁ ଜଣାଇବି ଆଉ ହଉ ହଉ